ମୁଁ ଭିଡ଼ିଓ ଗେମ୍ ବିଷୟରେ ବେଶୀ ତ ଅବଗତ ନୁହେଁ କିଛି କିଛି ଭିଡ଼ିଓ ଗେମ୍ ଖେଳିଛି ଆଉ ସେଥିରେ ମୋତେ ବହୁତ ଭଲ ଲାଗେ କିନ୍ତୁ ମୁଁ ଦେଖୁଛି ଛୋଟ ଛୋଟ ଛୁଆମାନେ ଏହି ଭିଡ଼ିଓ ଗେମ୍କୁ ବହୁତ ପସନ୍ଦ କରନ୍ତି ଏବଂ ମୋବାଇଲ୍ ଧରିକି ସେମାନେ ଖେଳୁଥାନ୍ତି ତାଙ୍କର ଖାଦ୍ୟପେୟ ସବୁ ଭୁଲିଯାଆନ୍ତି ଆଉ ସେ ସେ ଭିଡ଼ିଓ ଗେମ୍ରେ ମାତିଥାନ୍ତି କିନ୍ତୁ ମୁଁ ସେତିକି ଭିଡ଼ିଓ ଗେମ୍ରେ ମୁଁ ସେତିକି ପସନ୍ଦ କରେ ନାହିଁ କାରଣ ସମୟ ବହୁତ ଅଭାବ ଯାହାଦ୍ୱାରା ଆମ କର୍ମମୟ ଜୀବନରେ କାମ କରିବା କଥା ଆଉ ଭିଡ଼ିଓ ଗେମ୍ ଯଦି ଧରିଦେଲେ ଭିଡ଼ିଓ ଗେମ୍ ଖୋଲିଲେ ଆଉ କୌଣସି କାମ କରିବାକୁ ମନ ଲାଗିବ ନାହିଁ ସେଇଠି ଭିଡ଼ିଓରେ ଖାଲି ମାତିଥିବେ ସେ ଗୋଟିଏ ନିଶା ହେଇଯିବ ଆଉ ଆମର ତ ପେଶା ହେଉଛି ଶିକ୍ଷକତା ଆଉ ନିଶାକୁ କାହିଁକି ଆମେ ସେଇଠୁ ଗ୍ରହଣ କରିବୁ ଭିଡ଼ିଓ ଗେମ୍ ଖେଳିକି ଯାହାଦ୍ଵାରାକି ଛୋଟ ଛୋଟ ଛୁଆମାନେ ସେଥିପାଇଁ ବହୁତ ଭିଡ଼ିଓ ଗେମ୍ ଖେଳିକି ବହୁତ ନିଜ ପାଠ ପଢ଼ାରୁ ଓହରି ଯାଉଛନ୍ତି ଏବଂ ପାଠ ପଢ଼ାରୁ ଅବହେଳିତ ହେଉଛନ୍ତି ଯେଉଁଟା ଆମେ ଦେଖୁଛୁ ତ ଏଣୁକରି ଭିଡ଼ିଓ ଗେମ୍ ଖେଳିବା ତ ଭଲ କିନ୍ତୁ ଆମେ ଠିକ୍ ଠିକ୍ ଭାବରେ ଉପଯୋଗ କରିବାଟା ହିଁ ତାଙ୍କ ଜୀବନରେ ଦୈନନ୍ଦିନ ଜୀବନରେ ଯଦି ଉପଯୋଗ କରିପାରିଲେ ତାହା ସେଇଟା ପାଇଁ ଭଲ ହେଇପାରିବ ଆଉ ଯଦି କେବଳ ସବୁବେଳେ ଭିଡ଼ିଓ ଗେମ୍ ଖେଳୁଥିବେ ତା'ହେଲେ ନିଶ୍ଚିତ ଭାବରେ ପାଠପଢ଼ାରେ ଅବହେଳା ହେବ ଆଉ ମୁଁ ତେଣୁକରି ମୁଁ ବେଶି ଭିଡ଼ିଓ ଗେମ୍ ପସନ୍ଦ କରେନାହିଁ ଆଉ କିଛି ମାତ୍ରାରେ ମୁଁ ଦେଖିଛି କିନ୍ତୁ ମୁଁ ବେଶି ପସନ୍ଦ କରେନାହିଁ